ଆମର୍ ବଲାଙ୍ଗୀର ଡିଷ୍ଟ୍ରିକ୍ ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ହରିଶଙ୍କର ବୋଲିକରି ଗୋଟେ ଆମର ବିଖ୍ୟାତ ପବିତ୍ର ସ୍ଥାନ ବା ତୀର୍ଥ ଜାଗା ଅଛେ ଯେ ସେନର୍ ମାହାତ୍ମ୍ୟ ହେଲା ଯେ ଭଗବାନ ନୃସିଂହ ରୁପ ଧରିଥିଲେ କାଁ ହେଲାରେ ଧରୁଥିଲେ ନାଇଁ ମୂଷିକ ଦୈତ୍ୟକେ ମାରବାର ଲାଗି ସେ ମୂଷିକ ଦୈତ୍ୟ ମୂଷା ରୁପ୍ ହେଲା ଭଗବାନ ନୃସିଂହ ବିଲେଇ ରୁପ୍ ହେଲେ ବିଲେଇ ରୁପ୍ ହେଇକିରି ସେନ ସେ ଯୁଗି ରହିଲେ ନୃସିଂହନାଥରେ ଆଉ ନୃସିଂହନାଥରେ ଭଗବାନ ହରିଙ୍କର ମନ୍ଦିର ଅଛେ ସେନ ଭଗବାନଙ୍କର ସ୍ଥାପନା ଅଛି ସେନ ସେ ଲିଙ୍ଗ ଲିଙ୍ଗ ଫୁଟଲା ଭଳିଆ ଭଗବାନ ନରସିଂହ ରହିଲେ ଏବଂ ହରିଶଙ୍କରରେ ଭଗବାନ ଶିବଙ୍କର ପ୍ରତିମୂର୍ତ୍ତି ଲିଙ୍ଗ ସେନ ଅଛେ ଆରୁ ବହୁତ ଭକ୍ତମାନେ ସେନକେ ଯାଉଛନ୍ ଆଉ ସେନ ବିଭିନ୍ନ ପ୍ରକାର

ସବୁପ୍ରକାର ଜିନିଷପତ୍ର ଦୋକାନ ମାନେ ବି ଅଛେ ଖାଇବା ପିଇବାର ବ୍ୟବସ୍ଥା ସବୁ ଅଛି ରହିବାର ବି ବ୍ୟବସ୍ଥା ଅଛି ଆରୁ ହେତ୍କି ଯେ ବର୍ତ୍ତମାନ ପରିବେଶ ଲୋକେ ତ ଯାଉଛନ୍ ବୋଳେ ଶୌଚାଳୟ ମାନ ଅଛେ ବୋଲେ କିଛି ନା କିଛି ଥାଇ ବି ମଝିରେ ମଝିରେ ସବୁ ଦୋକାନ ବଜାର ହେଇକିରି ବଟ ଆଧୁନିକ ଦୁନିଆରେ ଏହା ବହୁତ ପ୍ରକାର ସୁବିଧା ହେଇଗଲାନ ବହୁତ ଲୋକ ଯାଉଛନ୍ ଅନ୍ୟ ବିଦେଶ ବାଟଘାଟରୁ ବି ଲୋକମାନେ ଆସିକିରି ସେନ ପର୍ଯ୍ୟଟନ କରୁଛନ୍ ଗନ୍ଧମାର୍ଦ୍ଧନ ପର୍ବତ ଏଇଟା ଅଛି ସେନ ବହୁତ ଔଷଧୀୟ ଗଛଗୁଡ଼ାକ ଅଛେ ସେନକେ ବହୁତ ପ୍ରକାର ଏଇ ଗୁଣି ଗାରିଡ଼ି ଲୋକମାନେ ବି ଯାଇକରି ସେଚର୍ ମୁଳି ଫଳ ଇତ୍ୟାଦି ଔଷଧୀୟ ଗୁଣଥିବା ଜିନିଷପତ୍ର ସବୁ ଆଣିକିରି ରହୁଛନ୍ ଆଉ ଲୋକେ ଇହାଦେ ପାଖେ ଆମର ତୀର୍ଥ ଅଛି ବୋଲିକିରି ଅସ୍ଥି ପ୍ରବାହ ମଧ୍ୟ କରି ଯାଉଛନ୍ ସେନ୍କେ ଏମିତି ସବୁ ସୁବିଧା ହେଉଛେ ଲୋକଙ୍କର ବି ବ୍ୟସ୍ତବହୁଳ ପରିବେଶ ଲାଗି ଆମ ହରିଶଙ୍କର ନର୍ସିଂହ ଗୁଟେ ସୁନ୍ଦର ପରିବେଶ ଅଛେ ଆଉ ଲୋକେ ଯାଇକରି ବହୁତ ସୁଖ ସୁବିଧାରେ ସେନ ରହିକରି ତାଙ୍କର ପ୍ରତ୍ସୋହିତ ହେଇପାରନ୍ତା